ଖୋଲା ପାଣିରେ ପହଁରିବା ସମୟରେ ସୁରକ୍ଷିତ ରହିବା

ଖୋଲା ପାଣିରେ ବହୁତ ଗାଧୁ କିନ୍ତୁ ଆମେ ଏକା ଯାଉନି ସାଙ୍ଗ ହେଇକି ସମସ୍ତେ ପହଁରିବାକୁ ଯାଉ ଓ ଆମେ ନିଜେ ଆମ ଆମ ଗାଁ'ରେ ଅଙ୍ଗ ନଦୀ ଅଛି ଆମେ ସେଇଥିରେ ଯାଉ ଆଉ ଜଣେରେ ତ ହେବନି ଦୁଇ ତିନି ଜଣ ଯାଇକି ଆମେ ପହଁରୁ କାହିଁକିନା ଜଣେ ଗଲେ ସାହସ ହେବନି ଆଉ ଜଣେ ଗଲେ ବି ଅସୁବିଧାରେ ପଡ଼ିଲେ ମୁକୁଳି ହେବନି ସେଥିପାଇଁ ଆମେ ଦୁଇ ତିନି ଜଣ ଗଲେ ସୁବିଧା ହୋଇଥାଏ ଆଉ ସେଥିପାଇଁ ଆମେ ଦୁଇ ତିନି ଜଣ ପହଁରିବାକୁ ଯାଉ ଆଉ ଆମେ ହରିଶଙ୍କର ନୃସିଂନାଥ ବି ଯାଇଛୁ ସେଥିରେ ଆମେ ବହୁତ ପାଣିରେ ପହଁରିଛୁ ଖୋଲା ପାଣିରେ ବହୁତ ଭଲ ଲାଗେ ଆଉ ଯେତିକି ପହଁରି ପାରିବେ ସେତିକି ଭଲ ଲାଗେ ଆଉ ଯଦି ଆମେ ପହଁରିଲେ ଆମ ନିଜକୁ ଆମ ନିଜ ଗୋଡ଼ ହାତ ଷ୍ଟ୍ରଙ୍ଗ୍ ଲାଗେ ଆମେ ସେଥିପାଇଁ ପହଁରିବାକୁ ଯାଉ ନିଜେ ବି ନିଜେ ବି ଆମେ ପହଁରିଲେ ଯେମିତି ଭଲ ଲାଗେ ପାଞ୍ଚ ଲୋକଙ୍କ ସାଙ୍ଗରେ ପହଁରିଲେ ଆହୁରି ଭଲ ଲାଗେ ସେଥିପାଇଁ ଆମେ ଦୁଇ ତିନିଜଣ ପହଁରିବାକୁ ବହୁତ ଭଲ ଲାଗେ ଆଉ ହରିଶଙ୍କରରେ ଯୋଉ ପଥର ଅଛି ନୃସିଂନାଥରେ ଯୋଉ ପଥର ଅଛି ସେଥିରେ ଆମେ ବହୁତ ଖେଳିଛୁ ବହୁତ ମଜା କରିଛୁ ଆଉ ଖୋଲା ପାଣିରେ ଯେତେ ବି ଆମେ ଗାଧେଇଛୁ ପହଁରିଛୁ ଆମକୁ ବହୁତ ମଜା ଆସେ ବହୁତ ଖୁସି ହୁଏ ଆମକୁ ଏମିତି ଲାଗେ ଯେ ଆମେ ସବୁବେଳେ ଖୋଲା ପାଣିରେ ପହଁରିବା ଭଲ ଏମିତିରେ ଖୋଲା ପାଣିରେ ପହଁରିଲେ ବି ନିଜ ଦେହର ବହୁତ ଭଲ ସ୍ୱାସ୍ଥ୍ୟ ଭଲ ରହିଥାଏ ସେଥିପାଇଁ ଆମେ ଖୋଲା ପାଣିରେ ଆମେ ପହଁରିବା ବହୁତ ସୁରକ୍ଷିତ ଆଉ ପହଁରି ଯେତେ ପହଁରି ପାରିବ ସେତିକି ଦେହର ଷ୍ଟ୍ରଙ୍ଗ୍ ବି ହେବ ଆଉ ଆମେ ସବୁବେଳେ ଘରେ ଗାଧେଇବା ପାଇଁ ଚେଷ୍ଟା କରିବାନି ଆଉ ଆମେ ଖୋଲା ପାଣିରେ ଯଦି ପହଁରିବା ତାହେଲେ ବହୁତ ମଜା ସେଥିରେ ବି ସ୍ୱାସ୍ଥ୍ୟ ବି ଭଲ ରହିଥାଏ ସୁରକ୍ଷତା ବି ହୋଇଥାଏ ତା'ପରେ ଆମେ ମଜା ମସ୍ତିକି ଖୋଲା ପାଣିରେ ପହଁରିଥାଉ ସେଥିପାଇଁ ବହୁତ ବି ଭଲ ଲାଗେ ଆଉ ଆମ ନଦୀ ଆମ ଗାଁ'ରେ ଯୋଉ ନଦୀ ଅଛି ସେଠିକି ଆମେ ସବୁବେଳେ ଯାଉ ଆଉ ପହଁରୁ ସେ ପଥରରେ ବି ବହୁତ ଭଲ ଲାଗେ ଆମେ ପହଁରିଲେ ଆମ ଗୋଡ଼ ହାତ ଯେମିତି ଛାଟ ପାାଟ ହେଇକି ରହିବ ଘରରେ ବୋରିଂରେ ଗାଧିଲେ ସେମିତି ଛାଟ ଫାଟ ହେବନି ଆଉ ବୋରିଂରେ ଗାଧିଲେ ସ୍ୱାସ୍ଥ୍ୟ ଭଲ ବି ରୁହେନି ଆଉ ଆମେ ଯଦି ଖୋଲା ପାଣିରେ ପହଁରିବା ବହୁତ ଭଲ ଲାଗେ ଖୋଲା ପାଣିରେ ଯଦି ପହଁରିବା ଆମର ସମୟ ଯେମିତି ସ୍ୱସ୍ଥ୍ୟ ଭଲ ରହିବ ସମୟ ସବୁବେଳେ